ଭାରତ ପ୍ରସିଦ୍ଧ ନୃତ୍ୟ ହେଉଛି ଓଡ଼ିଶୀ ଛଉ ନୃତ୍ୟ ସମ୍ବଲପୁରୀ ନୃତ୍ୟ ଗୋଟିପୁଅ ନୃତ୍ୟ ଅନ୍ୟତମ ଏହା ମଧ୍ୟରୁ ଭାରତର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓଡ଼ିଶୀର କେଳୁଚରଣ ମହାପାତ୍ର ସଂଯୁକ୍ତା ପାଣିଗ୍ରାହୀ କୁକୁମା ମହାନ୍ତି ଏମାନେ ଓଡ଼ିଶୀ ନୃତ୍ୟ ପାଇଁ ପ୍ରସିଦ୍ଧ ଓ ଏମାନଙ୍କୁ ବିଭିନ୍ନ ରାଷ୍ଟ୍ରମାନ୍ୟତା ଦିଆଯାଇଛି